ଆମର୍ ଅଞ୍ଚଳରେ ଯେନ୍ ସ୍ୱାସ୍ଥ୍ୟସେବା କର୍ବାର୍ଲାଗି ଆଏସନ୍ ଯେନ୍ ଡକ୍ଟର୍ମାନେ ତାହାକୁ ଆଜିକାଲି ମୂର୍ଖମାନେ ପିଲାମାନେ ଅଛନ୍ ଯେନ୍ଟାକି ଆମର୍ କୋରୋନା ଯେନ୍ ହେଇଥିଲା ଯେ ସେମାନେ କହେଲେ କି ନାଇଁ କାଣା ଗୁଟେ ଅନୁଚ କାଣା ନାଇଁ ବାବୁ ଆମର ନାକେ ବୁଡ଼୍ବୁଡ଼ି ଦେବ କି ସେନେ ତ ପାନି ଉଷୋ ଦଉଥିଲା ତମେ ଆମ୍କୁ ଇଞ୍ଜେକ୍ସନ୍ ଦଉଚ କେନ୍ତାକିରି ପାନି ଉଷୋରେ ତ ଚାଲିଯିବା ଏନ୍ତି କିରି ତାର୍ମାନେ ଏନ୍ତା କିଛି ବି ଲୋକ କହେସନ୍ ଜାନି ପାର୍ବାର୍ ନାଇଁ କି ଜେଣ୍ଟାକି ତାର୍ମାନେ ସାଧା ଜିନିଷରେ ହେବାର୍କଥା ସେମାନେ ବଲ୍ବେ ଇଞ୍ଜେକ୍ସନ୍ଟା କେନ୍ତି କିରି ଦଉଚ କାଣା କରୁଚ ଏନ୍ତି ତ ନାଇଁ ଦିଅନ୍ ଆମୁକୁ ତ ପାନି ଉଷୋ ଦେଲେ ହେବା ଏନ୍ତିକିରି ବିଭିନ୍ନପ୍ରକାର ମୂର୍ଖମାନେ ନିରକ୍ଷର ତାର୍ମାନେ କହେସନ୍ ଆଉ କାଣା